ଯେତେବେଳେ ମତେ ଅଧିକ ଦିନ ପାଇଁ ବାହାରକୁ ଯିବାକୁ ପଡ଼ିବ ମୁଁ ଗଛ ତ ହେଉଛି ମୋର ଜୀବନ ସେମାନଙ୍କୁ ମୁଁ ଖରାପ କରିପାରିବିନି ମୋ ସାହିପଡ଼ୋଶୀ ମୋର ବହୁତ ଭଲ ସେମାନେ ବି ଭଲ ଯତ୍ନ ନିଅନ୍ତି ମୁଁ ସେମାନଙ୍କୁ କହିଦେଇକି ଯାଇଥାଏ ନାହିଁ ତ ମୁଁ ସେମାନଙ୍କର ପୁରା ସୁବିଧା କରିଦେଇଥାଏ ଗଛ ତଳିଏ ଗୋଟିଏ ପାତ୍ରରେ କ'ଣ କରେ ମୁଁ ପାଣି ଭରି କରିକିରି ରଖିଦିଏ ତ କ'ଣ ହୁଏନା ସେ ପାଣି ସରିବା ଫଳରେ ଗଛରେ ଯେଉଁ ମାଟି ଓଦା ଥିବ ସେ ମାଟିର ପାଣି ଶଖିଯିବା ପରେ ଯେଉଁ ତଳରେ ପାତ୍ରରେ ମାଟି ରଖା ହୋଇଥାଏ ସେ ପାଣିକି ଶୋଷି ନେଇଥାଏ ଫଳରେ ସିଏ ସେଇ ପାଣି ଶୋଷି ଶୋଷି ନେଇ ନେଇ ସେ ଗଛ ସେଇ ଗଛ କୁ ପାଣି ମିଳିଯାଇଥାଏ ପାଣି ମିଳିବା ଫଳରେ ଗଛ ଆଉ ଶୁଖିକିରି କିଛି ଖତ୍ନ ଖତ ଖରାପ ହୋଇନଥାଏ ଆଉ ମୁଁ ବହୁତ ଭଲ ଭାବରେ ଯତ୍ନ ନେଇଥାଏ ଆଉ ମୁଁ ଗଛ ଖରାପ ନହେବା ପାଇଁ କାଳେ ପାରା ଚଟେଇମଟେଇ କି କେଉଁ ପକ୍ଷୀ ଖାଇଦେବ ସେଥିପାଇଁ ବୋଲି ମୁଁ ଗଛର ଚାରିପାର୍ଶ୍ୱରେ ଜାଲି ଭିଡ଼ି ଦେଇଥାଏ ଫଳରେ ମୋ ଗଛର ବାହାରକୁ ଗଲେ ବି ମୋ ଗଛର କିଛି ଖରାପ ହୋଇନଥାଏ ମୋ ଗଛ ପୁରା ସତେଜତା ହୋଇରହିଥାଏ